ଓଡ଼ିଆ ଲୋକମାନେ ଓଡ଼ିଆ ଭାଷାରେ ପରିଚୟ ଦେବା ଉଚିତ ଏବଂ ନିଜର ଭାବନା ପ୍ରକାଶ କରିବାକୁ ଓଡ଼ିଆ ଭାଷା ବ୍ୟବହାର କରିବା ନିଜ ନାଁ ବାପାର ନାଁ ନିଜ ଗ୍ରାମର ନାଁ ନିଜ ଶ୍ରେଣୀର ନାମ ଇଂରାଜୀରେ ଦେଉଛନ୍ତି